ହଁ ହଁ କା'ଣା ନେବେ କି ଭିକେସିର ଡ଼େଲି ୟୁଜ୍ କାଏଁ ହଁ ହିଲ୍ ପ୍ଲେନ୍ ହିଲ୍ ନା ହାଇ ହିଲ୍ କଲର୍ ଅଲ୍ଗା କଲର୍ ହଉ ଟିକେ ୱେଟ୍ କରୁନ୍ ଇ'ଟା ଚଲ୍ବାକି ଦେଖ ଅଲ୍ଗା ଟା ଭିକେସିର ନା ଅଲ୍ଗାର ହୁଁ ହୁଁ ଅଛେ ପାରାଗନ୍ ଅଛେ ଫ୍ଲାଇଟ୍ ଅଛେ କଲର୍ସ୍ ଅଛେ

ଇ'ଟା ଦେଖୁନ୍ ହେବା କାଏଁ ନି ଇ'ଟା ଭଲ୍ ହେବାନେ ଆଉ ଇ'ଟା ବହୁତ୍ ସେଲିଂ ବି ହେଉଛେ ଦେଖୁନ୍ ଅଲ୍ଗା କଲର୍

ହଁ ହଁ ଠିକ୍ ଅଛେ ଅଟକୁନ୍ ଅଟକୁନ୍ ଟିକେ ଅଟକୁନ୍ ଦେଖୁନ୍ ଇ'ଟା ଦେଖୁନ୍ ଇ'ଟା ଇ'ଟା ପାଞ୍ଚ୍ ପିସ୍ ଅଛେ ଦେଖୁନ୍ ଭଲ୍ ଭଲ୍ ଟା ଦେଖୁନ୍ କେନ୍ଟା ନେବେ ଯେ ଇ'ଟା ଦାମ୍ ଲେଖା ହେଇଥିବା ର ମୁଇଁ ଦେଖିକି କହୁଛେଁ ଇ'ଟା ଅଛେ ଚାଏର୍ ଶହ ସତୁରୀ

ହଁ ଶହ ଚାଏର୍ ପଚାଶ୍ ଦେବେ ଚାଏର୍ ଶହ ଏତେ କମ୍ ନାଇଁ କରୁନ୍ ମ୍ୟାଡ଼ମ୍ ଦେଖୁନ୍ ନାଇଁ ନାଇଁ ମୁଇଁ ଆପଣ୍କୁଁ ଦେଖ୍ଲା ପରେ ଜାନିପାର୍ଲି ଆପଣ୍ ରେଗୁଲାର୍ କଷ୍ଟମର୍ ବୋଲିକରି ଯେ ଆପଣ୍ ଏତେ ଆଉ କମେଇ ଦେଲେ ହେବାକି ଚାଏର୍ ଶହ ଚାଲିଶ୍ ଦେଉନ୍ ହେଲା କେତେ କେନ୍ ଡ଼େଲି ୟୁଜ୍ ଲାଗି କି କା'ଣା ହଏ ହଏ ଅଟ୍କ ଇ'ଟା ଦେଖୁନ୍ କେନ୍ ସାରେକେ ଦେଖୁନ୍ ଭଲ୍ ଭଲ୍ ଟା କେନ୍ ଟା ନେବେ ଯେ ଦେଖୁନ୍ ଅଲ୍ଗା ଟା ହଁ ହଁ ଇ'ଟା ଦେଖ ଇ'ଟା ଭଲ୍ ପଡ଼୍ବା ଦେଖ ଅଲ୍ଗା କଲର୍

ହେଟା ପଡ଼୍ବା ଦୁଇ ଶହ ଦୁଇ ଶହ ସତୁରୀ କି ଦୁଇ ଶହ ପଚାଶ୍ ଦେବେ ଏତେ କମ୍ ନାଇଁ କରୁନ୍ ସବୁବେଲେ ନେଉଛନ୍ ଯେ ଆପଣ ଦୁଇ ତିନ୍ ସାର୍ ନେଲେନ ବି ସେଟା ବି ମୁଇଁ ଜାନିଛେଁ ହେଲା କି ଆଉ କା'ଣା ନେବେ କହୁନ୍ ଏକେପାରେ ସବୁ ରେଟ୍ ହିସାବ୍ କରିଦେମା ସେଥିରୁ ଟୋଟାଲ୍ କାଟିଦେମା ହେଲା ହଁ ହଁ ଅଛେ ଅଛେ ଅଛେ ହଉ ହଉ ଅଟ୍କ ଟିକେ ଦେଖ ଇ'ଟା ଇ'ଟା ଭଲ୍ ଲାଗୁଛେ ଦେଖ ପିନ୍ଧ୍ଲେ ବି ଭଲ୍ ଲାଗ୍ବା ଦାମ୍ ଇଟା ଅଛେ ଅଢ଼େ ଷାଠେ ନମ୍ବର୍ ହଉ ହଉ ଅଟ୍କ

ହଉ ହଉ ଇ'ଟା ଦେଖୁନ୍ ଇ'ଟା ଇ'ଟା ଭଲ୍ ପଡ଼୍ବା ଇ'ଟା ଦେଖୁନ୍ କେନ୍ଟା ହଉ ରହ ମିଶେଇକରି କହୁଛେଁ ଇ'ଟା ଦୁହିଟାକେ ପଡ଼ବା ସାତ୍ ଶହ ପଚାଶ ଟଙ୍କା ନାଇଁ ସାତ୍ ଶହ ତିରିଶ୍ ଦେଉନ୍ ହଁ ରେଗୁଲାର୍ କଷ୍ଟମର୍ ଯେ ମୁଇଁ ଜାନୁଛେଁ ଯେ ଏତେ ଆଉ ନାଇଁ କାଟୁନ୍ ସାତ୍ ଶହ କୁଡ଼ିଏ ଦେଉନ୍ ହଁ ଫୋନ୍ ପେ ଗୁଗୁଲ୍ ପେ ପେଟିଏମ୍ ସବୁ ଅଛେ ହଁ ହଁ ଫୋନ୍ ପେ'ରେ ଦେବେ ତ